ମୋର ନାମ ନିଶିକାନ୍ତ ପଲେଇ ଆମ ଘରେ ଏକ ଫ୍ୟାନ୍ଟି ଖରାପ ହୋଇଇଯାଇଥିଲା ମୁଁ ଏକ ନୂଆ ଫ୍ୟାନ୍ଟି ଆଣିଛି ଯେ ଏହାକୁ ଲଗେଇବା ପାଇଁ କୌଣସି ଲୋକ ମିଳୁ ନାହାନ୍ତି ତେଣୁ ମୁଁ ଇଲେକ୍ଟ୍ରି ଅଫିସ୍କୁ ଫୋନ୍ କଲି ଏବଂ କହିଲି କି ଆସିକି ଟିକେ ଫ୍ୟାନ୍ଟି ଲଗାଇ ଦିଅନ୍ତୁ ମୁଁ ଲୋକଙ୍କୁ କହିଥାନ୍ତି ଯେ କି କଣ ହେବ କି ଲାଇନ୍ ବିଷୟରେ କଣ ହେବ କରେଣ୍ଟ୍ ମାରିବ ସେଥିପାଇଁ ମୁଁ ଇଲେକ୍ଟ୍ରି ଅଫିସ୍କୁ ଫୋନ୍ କଲି ଏବଂ କହିଲି ଆସି ପ ଫ୍ୟାନ୍ଟି ଲଗାଇ ଦିଅନ୍ତୁ ଯାହା ପଇସା ନେବେ ଦେବି ଫ୍ୟାନ୍ଟି ଲଗାଇ ଦିଅନ୍ତୁ ଏବଂ ଆମ ଘରେ କୌଣସି କିଛି ଅସୁବିଧା ହୋଇଛି ଲାଇନ୍ର ଟିକେ ଠିକ୍ କରିଦେବେ ଆଉ ଆପଣ ତ ଦେଖୁଥିବେ ଖରା ଦିନ ଫ୍ୟାନ୍ର ୟୁଜ୍ ବହୁତ ହେଉଛି ମୁଁ ବି ନିଜେ ଫ୍ୟାନ୍ ନହେଲେ ଶୋଇପାରୁନି କି ଘରେ କି ଶୋଇ ପାରନ୍ତିନି ସବୁବେଳେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଫ୍ୟାନ୍ ନହେଲେ ଏବଂ ଆଜିକାଲି ଯେଉଁ ଏ ଫ୍ୟାନ୍ଟି ନହେଲେ ଲୋକମାନଙ୍କ ଗରମରେ ଅସମ୍ଭାଳ ହେଉଛି ଏବଂ ଏ ଫ୍ୟାନ୍ର ବ୍ୟବହାର ବଢି ବଢିବାରେ ଲାଗିଛି ଆପଣ ଆସିକି ଟିକେ ଫ୍ୟାନ୍କୁ ଦୟାକରି ଲଗାଇ ଦିଅନ୍ତୁ ଏବଂ ଆମ ଲାଇନ୍ର ସର୍ଟ ସର୍କିଟ୍ କିଛି ଅଛି ବୋଧେ ଘରେ